ଆମ ଖୋର୍ଦ୍ଧା ଜିଲ୍ଲାର କିଛି ଜାଲି ଜାତୀୟ ସରଂକ୍ଷଣ ସୁବିଧା ରହିଛି ଯେପରିକି ଆମର ଚନ୍ଦକା ରହିଛି ଚନ୍ଦକାରେ ଆମର ହାତୀ ଅଭୟାରଣ୍ୟ ରହିଛି ବହୁତ ପ୍ରକାର ଗଛ ବି ଲାଗିଛି ଆଉ ଜଙ୍ଗଲର ସୁବିଧା ଅଛି ବହୁତ ପର୍ଯ୍ୟଟକ ବି ଯାଉଛନ୍ତି ଦେଖିବା ପାଇଁ ଆଉ ନେକ୍ସଟରେ ଆମର ରହିଲା ନନ୍ଦନକାନନ ରହିଲା ନନ୍ଦନକାନନ ଆମର ପଶୁପକ୍ଷୀଙ୍କ ପାଇଁ ବହୁତ ଭଲ ସୁରକ୍ଷା ହୋଇଛି ପର୍ଯ୍ୟଟକ ଯିବା ପାଇଁ ବି ବହୁତ ଭଲ ସୁରକ୍ଷା ତାଙ୍କ ପାଇଁ କରାଯାଇଛି ଦେଖିବା ପାଇଁ ଆଉ ଖାଦ୍ୟ ଫାଦ୍ୟ ବି ଠିକ ସେ ଦିଆଯାଉଛି ବହୁତ ମାନେ ଠିକ ଠାକ ଅଛି ପର୍ଯ୍ୟଟକଙ୍କ ଦେଖିବା ପାଇଁ ଆଉ ଆମର ରହିଲା ହେଉଛି ପଲ୍ୟୁସନ୍ ଉପରେ ପଲ୍ୟୁସନ୍ ଆମର ହେଉଛି ଏବେ ଗାଡ଼ି ଆମର ଇଲେକଟ୍ରିକାଲ ଗାଡ଼ି ଆସିଛି ଆଉ ସିଏନଜିର ଆମର ଗ୍ୟାସ୍ରେ ଆସିଛି ବ୍ୟାଟେରୀ ଗାଡ଼ି ଇଲେକଟ୍ରି ଗାଡ଼ି ଆସିଛି ସେହିଟା ବହୁତ ସୁବିଧା ହେଉଛି ଆମର ପଲ୍ୟୁସନ୍ଟା ରଖିବା ପାଇଁ ଆଉ ଇକୋସିଷ୍ଟମ୍ର ଯାହା ଯେଉଁ ରହିଲା ବର୍ଷା ବର୍ଷି ପାଇଁ ଆମର ଏବେ ଠିକ ସେ କୌଣସି ଋତୁରେ ଠିକ ଠାକ ବର୍ଷା ଠିକରେ ହେଉନି ଖରା ଠିକରେ ବି ହେଉନି ଏହି ଟାଇପ୍ରେ ଆମର ଜଳବାୟୁଟା ପ୍ରଭାବିତ ହୋଇକି ରହିଛି ଆଉ ଯେ ଜିନିଷ ବି ଆମର ରହିଛି ଆ ଉପରେ ବହୁତ ପ୍ରଭାବ ପଡ଼ିଛି